ବର୍ତ୍ତମାନ ଛାତ୍ର ଛାତ୍ରୀମାନଙ୍କର୍ ଲାଗି ବହୁତ ସରକାର ବ୍ୟବସ୍ଥା କରୁଚନ୍ ଯେଉଁଥିରେକି ଛାତ୍ର ବୃତ୍ତି ତଥା ଅଧ୍ୟୟନ ଋଣ ଅନ୍ୟତମ ସରକାର୍ ଗରିବ ଶ୍ରେଣୀର ଲୋକମାନଙ୍କୁ ଛାତ୍ର ବୃତ୍ତି ତଥା ଅଧ୍ୟୟନ ଋଣ ପ୍ରଦାନ କରୁଚନ୍ ଯେନ୍ଟାକି ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇବାର୍ ଲାଗି ବହୁତ ସହାୟକ ହେଇପାରୁଛେ ତାଙ୍କର ଶିକ୍ଷା ସମାପନ କରିବା ପାଇଁ ସରକାର କିଛି ପରିମାଣର ଅର୍ଥ ସେମାନଙ୍କୁ ଅନୁଦାନ ଭାବରେ ଦେସନ୍ ଯେନ୍ ଥିରେକି କିଛି ସବସିଡ଼ି ମଧ୍ୟ ଥିସି ଏବଂ ଯାହା ସେମାନେ ପାଇଲା ପରେ ସେମାନେ ଯାଇକି ବିଭିନ୍ନ ସ୍ଥାନରେ ନିଜର ଉଚ୍ଚ ଶିକ୍ଷା ସମାପନ କରି ପାରସନ୍ ଇ ଉଚ୍ଚ ଶିକ୍ଷା ସମାପନ କର୍ବା ସାଙ୍ଗେ ସାଙ୍ଗେ ତାଙ୍କର ଯେନ୍ ଦୈନିକ ଖର୍ଚ୍ଚ ମଧ୍ୟ ସେଥିରୁ ସେମାନେ କରି ପାରସନ୍ ମୋ'ର ଜାନିବାରେ ଗୋଟେ ପିଲା ଯିଏକି ମତେ ପଚାରିକି ଆସିଥିଲା ଯେ କେନ୍ତିକରି ଇ ଜିନିଷଟା ମୁଇଁ ପାଇପାରିବି ଆଉ ମୁଇଁ ସେ ଛାତ୍ରବୃତ୍ତି ବା ଅଧ୍ୟୟନ ଋଣ କେମିତି ପାଇବା ମୁଇଁ ତାକେ ସେ ବିଷୟରେ ବତେଇଥିଲି ଯାର ସୁଫଳତା ନେଇକି ସେ ଆଜି ଉଚ୍ଚ ଶିକ୍ଷା ଅଧ୍ୟୟନ କରିକି ଗୋଟେ ଜାଗାରେ ଚାକିରି ମଧ୍ୟ ପାଇସାର୍ଲାନ ଆର୍ ସେ ତାର ଋଣ ମଧ୍ୟ ପୈଠ କରିକିରି ଏବେ ସ୍ଵାଚ୍ଛନ୍ଦରେ ଜୀବନଯାପନ କରୁଛେ